ହଠାତ୍ ଗୋଟେ ଲୋକ ଯଦି ସେିଏ ତାକୁ ଝାଡ଼ା ବାନ୍ତି ଡ଼ର ଚମକ ହୋଇଯାଇଥାଏ ଲୋକମାନେ ବିଶ୍ୱାସ କରନ୍ତି ଯେ ଆକୁ ଭୂତ ୟା ତ ୟାକୁ ଗୁଣିଗାରେଡ଼ି ହୋଇଛି ଯେହେତୁ ଲୋକମାନେ ମେଡ଼ିକାଲ୍ ନେବାକୁ ଅସମର୍ଥ ହୋଇଥାାନ୍ତି ଯଦି ବି ନିଅନ୍ତି ବାରବାର ବାରବାର ଯିବାକୁ ପଡ଼େ ବୋଲି ସେମାନେ ହେଲେ ବି ସେ ଅସୁସ୍ଥ ହୋଇପଡ଼ିଥାଏ ଲୋକ ବିଶ୍ୱାସ କରନ୍ତି ଆଜିର ଦିନରେ ବି ଲୋକ ମାନେ ପ୍ରାଚୀନ ଦିନରୁ ଆଜିର ଦିନରେ ବି ଲୋକ ବିଶ୍ୱାସ କରନ୍ତି ଯେ ଅନ୍ଧବିଶ୍ୱାସ ଗୋଟେ ଅଛି ଲୋକମାନଙ୍କ ମଧ୍ୟରେ ଯେ ଗୁଣିଗାରେଡ଼ି ଦ୍ୱାରା ଝାଡ଼ା ଫୁଙ୍କା କରିଲେ ଲୋକ ଭଲ ହୋଇପାରିବ ଭାବିକି ଲୋକମାନେ ଡ଼କ୍ଟର୍ ମେଡ଼ିକାଲ୍ ଡ଼ାକ୍ଟରଙ୍କ ପାଖକୁ ନ ନେଇ ଗୁଣିଆ ପାଖକୁ ନିଅନ୍ତି ଝାଡ଼ ଫୁଙ୍କ ଏସବୁ ଜିନିଷ କରିବା ପାଇଁ ଲୋକ ଭାବନ୍ତି ଯେ ଝାଡ଼ା ଫୁଙ୍କା କରିବା ଦ୍ୱାରା ଏଇ ଲୋକଟି ଭଲ ହେଇପାରିବ କାହିଁକି ନା ଆକୁ ଭୂତ ଲାଗିଯାଇଛି ଆଉ ଆକୁ ଗୋଟେ ଖରାପ ମାନେ ନଜର ଲାଗିଯାଇଛି ଭାବିକି ଲୋକ ଝାଡ଼ା ଫୁଙ୍କା କରିବାକୁ ଡ଼ାହାଣୀ ଡ଼ାହାଣୀ ଲାଗିଯାଇଛି ଭାବିକି ଲୋକମାନେ ନେଇକି ଯାଆନ୍ତି ସେଇ ଗୁଣିଆ ପାଖକୁ ଇଏ ହେଉଛି ଗୋଟେ ଏଇଟା ଗୋଟେ ଅନ୍ଧବିଶ୍ୱାସ ଲୋକମାନଙ୍କର ଲୋକ ବିଶ୍ୱାସ କରିପାରନ୍ତିନି ଯେ ମେଡ଼ିକାଲ୍ ଯିବା ଦ୍ୱାରା ଗୋଟେ ରୋଗୀ ଭଲ ହୋଇପାରେ ଲୋକ ଭାବନ୍ତି ମେଡ଼ିକାଲ୍ ନଯାଇକି ଗୁଣିଆ ପାଖକୁ ଗଲେ ସେ ରୋଗଟା ଭଲ ହୋଇଯିବ ହଠାତ୍ ଜଣଙ୍କୁ ରକ୍ତ ବାନ୍ତି ହେବ କାଇଁ ଖାଇବା ନେଇକି ଲୋକଟା ଗୋଟେ ବାନ୍ତି କରିବ ଲୋକ ଭାବିବି ନାଇଁ ଏଇ ଜିନିଷଟାୁହଁ ୟକୁ ଗୁଣିଆ ଆକୁ ଗୁଣିଆ ପାଖକୁ ନେବାକୁ ପଡ଼ିବ ଆଉ ଏ ଲୋକଟା ମାନେ କେହି ଗୁଣିଆ କରିଦେଇଛିି ଲ ଇଏ ଅସୁସ୍ଥ ହୋଇଯାଇଛି ଭାବିକି ଲୋକ ନେଇକି ଯିବେ ଏଇଟା ଗୋଟେ ମାନେ କୁସଂସ୍କାର ଅନ୍ଧବିଶ୍ୱାସ ଗୋଟେ ଆଜିର ତାରିଖରେ ମଧ୍ୟ ରହିଯାଇଛି ପୁରାତନ ଯୁଗରୁ ଲୋକ ଅନ୍ଧବିଶ୍ୱାସ କରନ୍ତି ଆଜି ଯାଏ ଯେ ଗୋଟେ ଜିନିଷ ଲୋକ ମେଡ଼ିକାଲ୍ ଯିବାକୁ ବି ପସନ୍ଦ କରନ୍ତିନି ତାପରେ ଗୋଟଏ ଜିନିଷ ସେକେଣ୍ଡ ଜିନିଷ ଲୋକ ପଇସା ଖର୍ଚ୍ଚ କରିବାକୁ ଡ଼ରନ୍ତି ସେଇ ପଇସା ନେଇକି ଗୁଣି ଗାରେଡ଼ି ପାଖରେ ଦେବେ କିନ୍ତୁ ସେ ଜିନିଷ ଲୋକ ମେଡ଼ିକାଲ୍ ଯାଇକି ଗୋଟେ ରୋଗକୁ ମାନେ ଗୋଟେ ଲୋକକୁ ସୁସ୍ଥ କରିପାରିବେନି ଆଉ ଏଇ ଅନ୍ଧବିଶ୍ୱାସ ଦ୍ୱାରା ବହୁତ ଲୋକର ମୃତ୍ୟୁ ମଧ୍ୟ ହୋଇଯାଇଛି ଯେଉଁଟା ଲୋକ ଆଜିର ଡ଼େଟ୍ ବି ବୁଝିପାରନ୍ତିନି ଯେ କୁହନ୍ତି ଯେ ହଁ ସେ ତାକୁ ଆଜିର ତାରିଖ ବି ଲୋକ ବୁଝିପାରନ୍ତି ଯେ ହଁ ତାକୁ ସେ ଗୁଣିଆ କରିଥିଲା ରକ୍ତ ବାନ୍ତି ହେଲା ଆଉ ସେ ମରିଗଲା ଏମିତି ଭାବିକି ଲୋକ ମେଡ଼ିକାଲ୍ ନଯାଇକି ଲୋକ ବହୁତ ଲୋକ ଏମିତି ହିଁ ମରନ୍ତି